ହ୍ୟାଲୋ ହଁ ହଁ କିଏ ଆଜ୍ଞା ହଁ ମ୍ୟାଡ଼ାମ ନମସ୍କାର କ'ଣ କଲି କି ଆଉ ଜାଣି ଥିଲି ମ୍ୟାମ୍

ହଁ ଜାଣିଥିଲି ହଁ ମ୍ୟାମ୍ ପଢ଼ି ଥିଲି

କୋଣାର୍କ ମନ୍ଦିର ଏହିଟା ଯେତେବେଳେ ଏହି ଯେଉଁ ରାଜା ଲେଖିଥିଲେ କୋଣାର୍କ ମନ୍ଦିର ତିଆରି କରିବା ବାରସହ ବଢ଼େଇ ଡାକି ଥିଲେ ସେତେବେଳେ ଧର୍ମ ପଦ ବୋଧେ ଆସିଥିଲେ ଆଉ

ଆଜ୍ଞା ମ୍ୟାମ୍ ସୂର୍ଯ୍ୟ ଦେବ ହଁ ମ୍ୟାଡ଼ାମ ନେସ୍କଟ ଟାଇମ ଲେଖିବି ଆଉ କୋଣାର୍କ ସେହିଠି ସୂର୍ଯ୍ୟ ଦେବ ପୂଜା ପାଆନ୍ତି ସୂର୍ଯ୍ୟଙ୍କ

ସୂର୍ଯ୍ୟ ମନ୍ଦିର ରଥ ପରି ମୁଁ ଲେଖିଥିଲି ମ୍ୟାଡ଼ାମ

ହଁ ମ୍ୟାଡ଼ାମ ଆର ଥର ନେସ୍କଟ ପରୀକ୍ଷା କୁ ଭଲ କରିବି ଆଉ ଆର ଥର ପରୀକ୍ଷାକୁ ଭଲ କରି ବି ଆଉ ଆଜି ହଁ ମ୍ୟାଡ଼ାମ ଆଜି ସନ୍ଧ୍ୟା ବେଳକୁ ତମ ଆପଣଙ୍କ ପାଖକୁ ଯିବି ମୋତେ ଟିକେ ଲେଖିବାକୁ ଦେବେ ଆଉ ଲେଖି ଦେବେ ମୁଁ ପଢ଼ିକି ଯିବି ଆଉ ଆଉ ଥରେ ଆଉ ଥରେ ଆଜି ମୁଁ ସନ୍ଧ୍ୟା ବେଳକୁ ଆଜି ଯିବି ମୋତେ ଆପଣ ପଢ଼େଇ ଦେବେ ଆଉ ଥରେ ଆଉ ହଁ ମ୍ୟାଡ଼ାମ ମୋର ଭୁଲ ହୋଇଛି ମୁଁ ସ ଭୁଲ ହୋଇଛି ସନ୍ଧ୍ୟା ବେଳେ ଗଲେ ଆଉ ମ୍ୟାଡ଼ାମ ମୋର ଭୁଲ ହୋଇଛି ଆରଥରକୁ ଭଲ କରିବି ଆଉ ନା ମ୍ୟାଡ଼ାମ ସେମିତି କୁହନ୍ତୁନି ମୁଁ ସନ୍ଧ୍ୟା ବେଳକୁ ଯିବି ଆପଣ ମୋତେ ଭଲ କି ପଢ଼େଇ ଦେବେ ଆରଥର ପରୀକ୍ଷା କୁ ଭଲ କରିବି

ହଁ ମ୍ୟାଡ଼ାମ ମୋର ଭୁଲ ହୋଇଛି ମୁଁ ଆରଥର ପରୀକ୍ଷାକୁ ଭଲ କରିବି ଆଉ